କେମିତି ଅଛ ତୁମେ ଭଲ ଚାଲୁଛି ନା ବେକାରୀ ହେଲେ ହଁ ମୁଁ ଭଲ ଅଛି ଆରେ ତୁମ ଦୋକାନରେ କି କି ଟା ଭଲଟେ ଅଛି ମିଠା ସିଙ୍ଗଡ଼ା ଦେବ ମୋର ପଚାଶ ଟଙ୍କା ଅଛି ହଁ ପଚାଶ ଟଙ୍କା ହଁ ମୁଁ ଆସିଥିଲି ବୋଲେ କାଲି ଆସିଥିଲି ଆଜି ବାହାରିଲି ଏଇପଟେ ମୋତେ ଜାଣିଛ ତୁମେ ହଉ ମୁଁ ଏକା ଆସିଛି

ତୁମର ଘର ପଟେ କେମିତି ଚାଲିଛି ଭାରି ହଁ କିଏ କିଏ ତୁମେ ଭଲ ଭଲ ଜିନିଷ ଖାଇବାଟା

ସେଇଟା ବୋଲି କିଏଟା ଆଳୁଚପ୍ ନା କ'ଣ ସେଇଟା ସେଇଟା ବଡ଼ ଟିକେ ଅଛି ସେଇଟା ସେଇଟା କ'ଣ ସେଇଟା ଆଳୁଚପ୍ ସେଇଟା ନା କ'ଣ ସେଇଟା ହଁ ସେଇଟା ଗୋଟେ କେତେ ନେବ ସେ ଆଳୁଚପ୍ ସେଇଟା ଗୋଟେ ତିରିଶି ଟଙ୍କାର ପେକ୍ କରିଦେବ ମୋତେ ହଁ ଆଉ ସିଙ୍ଗଡ଼ା ପଚାଶ ଟଙ୍କାର ହଁ ମୋରୋ ସାଙ୍ଗରେ ପାଶହ ଟଙ୍କା ସିଙ୍ଗଡ଼ା ପଇସା ଅଛି ତ ଏଇ ଏବେ କେତେ ହେଲା ଟୋଟାଲ୍ ସତୁରି ନା ଆର କୋଡ଼ିଏ ଟଙ୍କାର ଏଇଟା ଗୋଟେ ଦେଇଦିଅ ଶହେ ଟଙ୍କା ହୋଇଯାଉ କୋଡ଼ିଏ ଟଙ୍କା ଆହୁରି ପେକ୍ କରିଦିଅ ମୋ ସାଙ୍ଗର ବାଥ୍ ଡେ ଅଛି ତାରି ପାଇଁ ଆଜି ଏଇଟା ମାନେ କିଣିବାକୁ ଆସିଛି ମୁଁ କେକ୍ କେତେ ପଡ଼ିବ ତୁମ ଦୋକାନରେ ହଁ ଚକୋଲେଟ୍ କେକ୍ ଦେଇଦିଅ କେତେ